ଭାରତରେ ପରିବହନ ବ୍ୟବସ୍ଥା ମଧ୍ୟରେ ଶତକଡ଼ା ସତାଅଶୀ ଭାଗ ଲୋକମାନେ ଯାତାୟାତ କରିଥାଆନ୍ତି ଏବଂ ଶତକଡ଼ା ଷାଠିଏ ଭାଗ ମାଲ ପରିବହନ କରାଯାଇଥାଏ ଏଥି ମଧ୍ୟରେ ଭାରତୀୟ ପରିବହନ ପକ୍ଷରେ କହିବାକୁ ଗଲେ ସାଧାରଣତଃ ମାଲ ପରିବହନ ଯାତ୍ରୀମାନଙ୍କର ସୁବିଧା ଏବଂ ଭାରତୀୟ ଅର୍ଥକୁ ନିୟନ୍ତ୍ରଣରେ ରଖିବା ଶୀଘ୍ର ବା ଉଚିତ୍ ସମୟରେ ମାଲକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ଏସବୁ ପରିବହନର ଉଦ୍ଦ୍ୟେଶ ଏବଂ ସୁଯୋଗ ହେଉଛି କ'ଣ ନା ଏହାକୁ ଭାରତ ପରିବହନର ଏକ ଅଂଶ ବିଶେଷ କୁହାଯାଏ